ହେଲୋ ମୁଁ ଜ୍ୟୋତିର୍ମୟୀ ଦାସ ବ୍ରଜସୁନ୍ଦରପୁର କହୁଥିଲି ମୁଁ ଆପଣଙ୍କ କମ୍ପାନୀ ରୁ ଗୋଟିଏ ଶାଢ଼ୀ ମଗାଇଛି ଯାହାକି ଦେଖିବାକୁ ଖୁବ ସୁନ୍ଦର ଏବଂ ଡିଜାଇନ ଥିଲା କିନ୍ତୁ ମଗାଇସାରିବା ପରେ ଦେଖିଲି ଯେ ଶାଢ଼ୀଟି ଅନ୍ୟ ଏକ ରଙ୍ଗର ଏବଂ ଡିଜାଇନଟି ଅଲଗା ଯାହାକି ଦିଆଯାଇଥିବା ଶୋ ରେ ନଥିଲା ଟଙ୍କାର ମୂଲ୍ୟ ମଧ୍ୟ ଢ଼େର ଅଧିକା ହୋଇଯାଉଛି ତେଣୁ ମୁଁ ଏହି ଶାଢ଼ୀ ଟିକୁ ରଖିପାରିବି ନାହିଁ ଦୟାକରି କଷ୍ଟମରଙ୍କ ସହିତ ଏପରି ଚିଟିଂ କରନ୍ତୁ ନାହିଁ ଯଥାଶୀଘ୍ର ଏହାକୁ ରିଟର୍ନ କରନ୍ତୁ ରହୁଛି ଆଜ୍ଞା ଧନ୍ୟବାଦ